ଭୁବନେଶ୍ୱରେ ଶିକ୍ଷା ହେଉ ନିଯୁକ୍ତି ହେଉ ସାମାଜିକ ସ୍ଥିତି ହେଉ ଏହି ସବୁ କ୍ଷତ୍ରରେ ଯଦି ଦେଖିବା ଜିଲ୍ଲା ତୁଳନାରେ ବହୁତ ଗୁଡ଼ିଏ ପାର୍ଥକ୍ୟ ଅଛି ଭୁବନେଶ୍ୱରରେ ମହିଳାମାନେ ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ନିଯୁକ୍ତି କ୍ଷେତ୍ରରେ ହେଉ ସେମାନେ ତାଙ୍କର ଅଧିକାର ପାଇଥାନ୍ତି ପ୍ରତ୍ୟେକ ମହିଳା ପଢ଼ିବା ପାଇଁ ସୁବିଧା ସୁଯୋଗ ପାଇଥାନ୍ତି ନିଯୁକ୍ତି ମଧ୍ୟ ସେମାନେ ସହଜରେ ପାଇ ଯାଇଥାନ୍ତି ସାମାଜିକ ଅଧିକାର ମଧ୍ୟ ସେମାନେ ପାଇଥାନ୍ତି କିନ୍ତୁ ଯେତେବେଳେ ଆମେ ଜିଲ୍ଲା କ୍ଷେତ୍ରରେ ଦେଖିବା ମହିଳାମାନେ ବହୁତ ପଛୁଆ ଅଛନ୍ତି ପୁଅ ପିଲାମାନେ ଯାହା କରିପାରିବେ ଝିଅ ପିଲାମାନେ ତାହା କରିପାରିବେ ନାହିଁ ଏଭଳି ଚିନ୍ତାଧାରା ମଧ୍ୟ ଲୋକମାନେ ରଖୁଛନ୍ତି ଜାତିଆଣ ଭେଦ ଭାବ ବହୁତ ଦେଖିବାକୁ ମିଳିଥାଏ ଜିଲ୍ଲା ସ୍ଥରରେ ଲୋକମାନେ ଏହି ପୁଅ ସେ କାମ କରିପାରିବନି ସେ ଝିଅ ଏ କାମ କରିବ ନାହିଁ ପୁଅ ସେଠିକି ଯିବ ଝିଅ ଯାଇପାରିବ ନାହିଁ ଏହି ଭଳି ବହୁତ ଜିନିଷ ଆମେ ଦେଖିବାକୁ ପାଇଥାଉ ଯାହାକି ବହୁତ ଖରାପ ଜିନିଷ ଅଟେ ଆହୁରି ଏବେ କଣ କରୁଛନ୍ତି ନା ଆମର ଏସ ଏଚ ଜି ଗ୍ରୁପ ସବୁ ଗାଁ ମାଧ୍ୟମରେ ସବୁ ଦେଖିବାକୁ ପାଉଛୁ ଜିଲ୍ଲା ମାନଙ୍କରେ ଯେଉଁ ସବୁ ଛୋଟ ଛୋଟ ଗାଁ ଅଛି ବଡ଼ ବଡ଼ ଗାଁ ଅଛି ସେହି ସବୁ ଗାଁ ମାନଙ୍କରେ ଆମେ ଏସ ଏଚ ଜି ଗ୍ରୁପ ଦେଖିବାକୁ ପାଉଛୁ ସେଠାରେ ମହିଳାମାନେ ନାରୀ ସଶକ୍ତିକରଣ ହୋଇ ସେମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିପାରୁଛନ୍ତି ବିଭିନ୍ନ ପ୍ରକାରର କାମ ତୁଲାଇ ପାରୁଛନ୍ତି ଆଉ ସେମାନଙ୍କୁ ଆଉ ନିର୍ଯାତନାର ଶିକାର ହେବାକୁ ପଡ଼ୁନାହିଁ ଏହାଦ୍ୱାରା ସେମାନେ ବିଭିନ୍ନ ପ୍ରକାର କାମ ବିଷୟରେ ଅବଗତ ହୋଇ ପାରୁଛନ୍ତି ନିଜର ଜୀବିକା ନିର୍ବାହ କରିବା ପାଇଁ ଏବେ ସହଜ ହୋଇପାରିଛି ସେମାନଙ୍କ ପାଇଁ